ଆଜ୍ଞା ଭାଇନା ମୁଁ ସୁନିଲ ଦାସ କହୁଥିଲି ଆଜ୍ଞା ମୁଁ ପଟ୍ଟାମୁଣ୍ଡେଇରୁ କହୁଥିଲି ମୁଁ କାଲି କେନ୍ଦ୍ରାପଡ଼ା ବଳଦେବ ଜୀବ ମନ୍ଦିର ଯିବାକୁ ଚାହୁଁଥିଲି ମୁଁ ମୋର ଚାରିଜଣ ସାଙ୍ଗ ଯାଇଥାନ୍ତୁ

କାଲି ଆମେ ପ୍ରାୟ ଦଶଟାରୁ ଭକ୍ତାରପୁର ଛକରୁ ବାହାରିବୁ

ଆପଣ ଟିକେ ଜଲ୍ଦି ଆସିବାକୁ ଚେଷ୍ଟା କରିବେ ଆମର କାଲି ଦଶଟା ବେଳେ ଆମେ ବାହାରିବୁ ଆପଣ ତା'ପୂର୍ବରୁ ଟିକେ ଆସି ପହଞ୍ଚିଗଲେ ଭଲ ହବ ଆଜ୍ଞା